ସାଂସ୍କୃତିକ ବୃତ୍ତି ହେଉଛି ଆମର କୃଷି କୃଷି ଦ୍ୱାରା ଆମର ଜୀବନ ବସୁଛି କୃଷକଦ୍ଵାରା ଆମର କୃଷି ଆମର ଗ୍ରାମରେ କୃଷକମାନେ ବହୁତ ଅଛନ୍ତି ସେମାନେ ମାଛ ଚାଷ କରୁଛନ୍ତି ଧାନ ଚାଷ କରୁଛନ୍ତି ବିରି ଧାନ ମାଣ୍ଡିଆ ଚାଉଳ ସବୁ ଚାଷ କରିକି ମାର୍କେଟରେ ନେଇକରି ବିକ୍ରି କରୁଛନ୍ତି ତାକୁ ଆଣିକି ଘରେ ଆରାମସେ ଖାଇକି ଶାନ୍ତିରେ ରହୁଛନ୍ତି କିନ୍ତୁ ଆମର ଚାଷ ଏବେ ପର୍ଯ୍ୟନ୍ତ ବୁଡ଼ିନାହିଁ ଚାଷ ଆମର ଯେମିତି ଆଗରୁ ଚାଲିଥିବା କଥା ଚାଷ କରିକରି କୃଷିମାନେ ଆମର ଖୁସିରେ ରହୁଛନ୍ତି କୃଷି ହେଉଛି ଆମର ବୃତ୍ତି